ହ୍ୟାଲୋ ହଁ ଡ୍ରାଇଭର୍ ଭାଇ କେଉଁଠି ଅଛ ଆଉ କେତେବେଳେ ଆସିବ ଦୁଇ ଘଣ୍ଟା ହେଲାଣି ଭାଇ ତମକୁ ଜଗି ଜଗିକି ଦୁଇ ଘଣ୍ଟା ବୋଲି ଭାବିପାରୁଛତ କେତେ ଟାଇମ୍ ହେଲାଣି ମୋତେ ଆଉ ଯିବାର ଅଛି ଜଲ୍ଦି ଆସ ଭାଇ ତମେ କାଇଁ ମୁଁ ଦେଖ ଆସିକି ଟିଫିନ୍ କରିସାରିଲିଣି ଖାଇସାରିଲିଣି ଆଉ କେତେ ଟାଇମ୍ରେ ତମେ ପହଞ୍ଚିବ ଏବେ କେଉଁଠି ଅଛ ତମେ ବର୍ତ୍ତମାନ କେଉଁଠି ଅଛ କୁହତ ଜଲ୍ଦି ଆସ ଯେଉଁଠି ଅଛ ଯେଉଁଠି ଅଛ ତମେ ତ କହିଥାନ୍ତ ନହେଲେ ବୁକ୍ କଲା ଟାଇମ୍ରେ ମୁଁ ଅଲଗା ଗୋଟେ ବୁକ୍ କରି ଦେଇଥାନ୍ତି ତମକୁ ମୁଁ କଇ କଇଛି ଜଲଦି ଆସ ଭାଇ ବୋଲି କହିଲାରୁ ଜଲ୍ଦି ଆସୁଛି ପାଞ୍ଚମିନିଟ୍ରେ ପହଞ୍ଚିଯିବି ବୋଲି କହିଲ ପାଞ୍ଚମିନିଟ୍ର ଅପେକ୍ଷା ଦିଘଣ୍ଟା ଉପରେ ହେଲାଣି ତମେ ଆଉ କେତେବେଳେ ଆସିବ କୁହ ପଇସା ତ ନେଇଗଲ ଜଲ୍ଦି ନହେଲେ କହି ଦେଇଥାନ୍ତ ମୁଁ ଏବେ ଆସିପାରିବି ନାହିଁ ଅଲଗା ବୁକ୍ କରି ଦେଇଥାଅ ଅଲଗା ବୁକ୍ କର ବୋଲି ମୁଁ ସେମିତି ପଳେଇଥାନ୍ତି କେଉଁଟି ଗୋଟେ ଅଲଗାରେ ଏବେ ତ ହଇରାଣ କରୁଛ ଦୁଇ ଘଣ୍ଟା ଉପରେ ହେଲାଣି ବୋଲି ମଜାକ୍ ବୋଲଲାଣିକି ଜଲ୍ଦି ଆସ ଭାଇ ତମେ ଯେଉଁଠି ବି ଅଛ ଜଲ୍ଦି ଆସ ହେଲା କେତେ ଟାଇମ୍ରେ ପହଞ୍ଚିବ ଜଲ୍ଦି ଆସ ହେଲା ମୁଁ ଅଛି ଓକେ ଜଲ୍ଦି ଆସ ଭାଇ ଜଲ୍ଦି ମୁଁ ଅଛି ମୁଁ ସେଇ ଜାଗାରେ ହିଁ ଅଛି ତମେ ଜଲ୍ଦି ଆସ ମୁଁ ମାନେ ଦୁଇ ଘଣ୍ଟା ଉପରେ ହେଲାଣି ମୋତେ ପାଞ୍ଚ ଦଶମିନିଟ୍ରେ ଆସକି ପହଞ୍ଚ ଜଲ୍ଦି ଆସ ତମେ ଆସ ହେଲା ମୁଁ ରହୁଛି